ଆମର ବେସରକାରୀ ସଂଗଠନ ହେଉଛି ଆମର କେତେ କେତେ ସେ ମାନେ କାରଖାନା ଅଛନ୍ତି ସେ ଭିତରେ ଲୋକଙ୍କୁ କାମ ଯୋଗାଇ ଦେଉଛନ୍ତି ଓ ଆମର ଏମିତି ଏମିତି ଅଛି ଭୋଟ୍ ଇଏରେ ସେମାନଙ୍କର ନେତାମାନେ ସେମାନଙ୍କୁ ଇଏ କରିକି ରାତାରାତି ବଡ଼ ଲୋକ ହେବା ପାଇଁ ଚେଷ୍ଟା କରୁଛନ୍ତି ଆଉ ଏମିତି ଲୋକମାନେ ଅଛନ୍ତି ଯେ ଦୋକାନ ବାଟ କରିକି ନିଜେ ନିଜ ଗୋଡ଼ରେ ଠିଆ ହେଉଛନ୍ତି ଆଉ ଏମିତି ଏମିତି ନେତାମାନେ ଅଛନ୍ତି କାରଖାନା ନା ମାନେ ଅଛନ୍ତି ତା ଭିତରେ ପଶିକିନା ରାତାରାତି ବଡ଼ ଲୋକ ହେବା ପାଇଁ ଚେଷ୍ଟା କରନ୍ତି ଟାଟା କମ୍ପାନୀରେ ବହୁତ ଲୋକମାନେ କାମ କରନ୍ତି ତା'ପରେ ସେଥିରେ ମଧ୍ୟ ପଇସା ରୋଜଗାର କରି ସେମାନେ ପାରିବାରିକ ସମସ୍ୟା ମେଣ୍ଟାନ୍ତି